ଆମେ ଏବେ ଦେଖୁଛୁ ଯେ ପ୍ରତ୍ୟେକ ଅଞ୍ଚଳରେ କୃଷକ ଆତ୍ମହତ୍ୟା ବଢ଼ି ଚାଲିଛି କାରଣ ସେମାନେ ଫସଲରେ ବହୁତ ପ୍ରକାର ଅନିଷ୍ଟ ହେବାରୁ ସେମାନେ ପ୍ରାୟ ସରକାରଙ୍କର ବିଭିନ୍ନ ଯୋଜନାରେ ଆଣିଥିବା ଋଣକୁ ସେମାନେ ଶୁଝି ପାରୁନାହାନ୍ତି ଏବଂ ସେମାନଙ୍କ ଅଞ୍ଚଳରେ ମଧ୍ୟ ବିଭିନ୍ନ ବ୍ୟକ୍ତିଙ୍କଠାରୁ ନେଇଥିବା ଋଣକୁ ଶୁଝି ପାରୁନାହାନ୍ତି ସେମାନେ ଯାହା ଫସଲ ଉତ୍ପାଦନ କରୁଛନ୍ତି ସେ ଫସଲକୁ ମଧ୍ୟ ବିକ୍ରି କରିବାରେ ମଧ୍ୟ ସମସ୍ୟା ଉପୁଜୁଛି

ଏଇଆ ଛଡ଼ା ସରକାରଙ୍କ ତରଫରୁ ଯେଉଁ ସବୁ ଯୋଜନା ମିଳିଛି ସେହିଗୁଡ଼ା ଲୋକଙ୍କ ପାଖରେ ଠିକ୍ ସମୟରେ ଆସିବା ଆବଶ୍ୟକ ଆଉ ଠିକ୍ ଜିନିଷଟା ମଧ୍ୟ ଆବଶ୍ୟକ କାରଣ ବହୁତ ସମୟରେ ସରକାରଙ୍କ ତରଫରୁ ଯୋଗା ହୋଇଥିବା ବିହନ ଆଉ ସାର ମଧ୍ୟ ଉପଯୋଗ ହୋଇପାରେ ନାହିଁ କାରଣ ସେତେବେଳକୁ ସମୟ ଅତିବାହିତ ହୋଇଥାଏ ଏବଂ ସେତେବେଳେ ବର୍ଷା ରିତୁ ପଳାଇଥାଏ ଠିକ୍ ସମୟରେ ପହଞ୍ଚିବା ଆବଶ୍ୟକ ଆଉ ସେମାନଙ୍କ ଭିତରେ ଏହି ଯେଉଁ ଆତ୍ମହତ୍ୟା ଚିନ୍ତାଧାରାଟି ମଧ୍ୟ କମାଇବା ପାଇଁ ସରକାର ସେମାନଙ୍କ ଭିତରେ କିଛି ସଚେତନତା କାର୍ଯ୍ୟକ୍ରମ ରଖିବା ଉଚିତ